ଓଡ଼ିଶାରେ ଅଧିକାଂଶ ଯୁବଗୋଷ୍ଠୀ ମାନସିକ ସମସ୍ୟାରେ ପୀଡ଼ିତ ରୁହନ୍ତି କାରଣ ଓଡ଼ିଶାରେ ଓଡ଼ିଶା ସରକାର ନବୀନ ପଟ୍ଟନାୟକ କିଛି ବି ଯୁବଗୋଷ୍ଠୀମାନଙ୍କ ପାଇଁ କିଛି ବି ବ୍ୟବସ୍ଥା କର କରିନାହାନ୍ତି କି କରୁନାହାନ୍ତି କେବଳ ଇଲେକ୍ସନ୍ ଆସିଲେ ହିଁ ଯାହା କୁହନ୍ତି ତାହା କେବେବି କରନ୍ତି ନାହିଁ ଇଲେକ୍ସନ୍ ଆସିଲେ ଯୁବପିଢ଼ିମାନଙ୍କୁ ଲୋଭ ପ୍ରଲୋଭନ ଦେଖାଇଥାନ୍ତି ଚାକିରୀ ଦେବି କିନ୍ତୁ ଚାକିରୀରେ ବହୁତ ଅସୁବିଧା ହୋଇଥାଏ ସରକାର ଚାକିରି ଯୁବଗୋଷ୍ଠୀମାନଙ୍କୁ ଦିଅନ୍ତି ନାହିଁ ଏବଂ କମ କମ ପଦବୀ କାଢ଼ନ୍ତି କାରଣ କମ ପଦବୀ କାଢ଼ନ୍ତି ଏବଂ ଯାହାଫଳରେ ଯୁବ ଗୋଷ୍ଠୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ଅନେକ ଯୁବଗୋଷ୍ଠୀ ମାନସିକ ଚାପରେ ପଡ଼ନ୍ତି କାରଣ ସେମାନେ ଅଧିକ ପଇସା ଖର୍ଚ୍ଚ କରି ବହୁତ ପାଠ ପଢ଼ି ଚାକିରି ଯଦି ନହ ନ ମିଳିବ ତାହେଲେ ସେମାନେ ମାନସିକ ଚାପ ଦ୍ୱାରା ବହୁତ ଯୁବକ ଯୁବକ ଆତ୍ମହତ୍ୟା ଏବଂ ସୁ ଆତ୍ମହତ୍ୟା ଏବଂ ନିଜକୁ ପାଗଳ ହୋଇଯାନ୍ତି ନିଜେ ପାଗଳ ହୋଇଯାନ୍ତି